ମୁଁ ଯେଉଁ ଗୋଟିଏ ଜ୍ୟାକେଟ କିଣିଛି ସେହି ଜ୍ୟାକେଟେଟି ମୋର ଭାରି ପସନ୍ଦ ହେଉଛି ମୁଁ ସେଇଟାକୁ ପିନ୍ଧିକି ବାହାରକୁ ଗଲେ ଲୋକମାନେ ବି ପସନ୍ଦ କରୁଛନ୍ତି ମୋ ଶରୀରକୁ ଏହି ଜ୍ୟାକେଟେଟି ବଢ଼ିଆ ମାନୁଛି ଏହି ଜ୍ୟାକେଟେଟି ଶସ୍ତା ସୁନ୍ଦର ଏବଂ ମଜବୁତ ମଧ୍ୟ ହେଇଛି ଏହା ଭଲ ପଶମ ଏବଂ ଉଲରେ ପ୍ରସ୍ତୁତ ହୋଇଛି